ହଁ ଆଜ୍ଞା ନମସ୍କାରେ ମୁଁ ଏଇ ଷ୍ଟେସନରେ ରହିଛି ମୁଁ କେଉଁଠି ଯାଉଛି ଯିବାକୁ ଚାହୁଁଛି ପୁରୀ ବୁଲିକି ଆସିବାପାଇଁ ଟିକେ ଆପଣ ଆସିକି ମୋତେ ଷ୍ଟେସନ ପାଖରୁ ନେଇଯିବେ କ'ଣ କେମିତି କେଉଁଠି ଟିକେ ରହିବି କେମିତି ଟିକେ ବୁଲାବୁଲି କରିବି କ'ଣ ତୀର୍ଥସ୍ଥାନ କେଉଁଟାକୁ ଟିକେ ଯିବି ଟିକେ ବତାଇଦେବେ ଆଜ୍ଞା ଟିକେ ରହିବାକୁ କେଉଁଠି ଭଲ ନିରାପଦ ଜାଗା ରହିବ ରହିବା ପାଇଁ କେତେ ଟଙ୍କା ରହିଲେ କେତେ ଟଙ୍କା ଖର୍ଚ୍ଚ ପଡ଼ିବ ଲଜ୍ରେ ରହିଲେ କେତେ ଟଙ୍କା ପଡ଼ିବ ଆଜ୍ଞା ମୁଁ ଟିକେ ଯାଇକି ସେଇଠି ଯାଇଁ ଉଁ ହେଉଛି ମନ୍ଦିରରେ ମାନେ ପୁରୀ ତ ଜଗନ୍ନାଥ ମନ୍ଦିର ଆମ ପୁରୀରେ ଯାହା ଯାହା ଅଛି ଆମର ତୀର୍ଥସ୍ଥାନ ଟିକେ ମୋତେ ସେତିକି ଟିକେ ବୁଲାଇ ଦେବେ ଆଉ ହଁ ଯେହେତୁ ଯାହା ହଉ ଆପଣ ଧନ୍ୟବାଦ ଆମେ ନୂଆ ତ ଆଉ ଟିକେ ଜାଣିନି କିଛି ପୁରୀ ବାବଦରେ ସେଥିପାଇଁ ଟିକେ ଆପଣଙ୍କୁ ମୁଁ ସାହାଯ୍ୟ ନେଲି ଯାହା ମୋତେ ମୁଁ କେବେ ଆସିନି ଏପଟେ କେଉଁଠି ରହିବି ଜାଣିନି କେମିତି କ'ଣ ଟିକେ ସୁବିଧା ସୁଯୋଗ ଜାଣିନି କେଉଁପଟେ ଯିବି ଆଉ କେମିତି ଟିକିଏ ବୁଲାବୁଲି କରିବି କ'ଣ କରିବି